ମୋ ଜୀବନରେ ମୋର ଦୁଇଟା ପୁଅ ଅଛନ୍ତି ମୁଁ ତାଙ୍କ ପାଇଁ ସବୁବେଳେ ଗୁରୁତ୍ୱ ଦିଏ ତାଙ୍କେ କେମିତି ଆଗକୁ ଯିବେ ତାଙ୍କେ କେମିତି ଭଲ ମଣିଷ ହେବେ କେମିତି ଭଲ ପାଠ ପଢ଼ିବେ ମୁଁ ସେମାନଙ୍କ ପାଇଁ ତାଙ୍କ ପିଲାଦିନରୁ ହିଁ ତାଙ୍କୁ ପାଠ ପଢ଼ାଇବାପାଇଁ ମୁଁ ଅଧିକ ଚେଷ୍ଟା କରିଛି ମୁଁ ସେମାନଙ୍କୁ ପାଠ ପଢ଼ାଇଲି ଭୁବନେଶ୍ୱରରେ ଯାଇକି ତାଙ୍କୁ ପାଠ ପଢ଼ାଇଲି ଏବେ ସେମାନେ ଗୋଟିଏ ସରକାରୀ ଚାକିରୀ କରୁଛନ୍ତି ସେଇ ଯେଉଁ ତାଙ୍କ ପାଇଁ ଯେଉଁ ମୁଁ ପରିଶ୍ରମ କରିଥିଲି ତା'ର ପରିଶ୍ରମ ମୋତେ ତା'ର ଫଳ ମିଳିଗଲା ମୁଁ ମୋ'ର ପୁଅକୁ ଅଧିକ ଗୁରୁତ୍ୱ ଦିଏ